ହଁ ହଁ ମୁଁ କହିଲି ଆଉ ମୁଁ କହିଲି ଆଉ ଆମ ଯେଉଁ ସ୍କୁଲରେ ଆମ ପାଖ ସ୍କୁଲରେ ଗୋଟେ ପାଇପ୍ ଲିକେଜ୍ ଥିଲା ଆଉ ଆପଣ ଆସି ଟିକେ ଦେଖି ଦେବେ ଲିକେଜ୍ଟା କେଉଁଠି ଟିକେ ସଜଡ଼ା ସଜଡ଼ି କରି ଦେଇଥାନ୍ତେ ହଁ ହଁ ହଁ ସେଇଠି ନାଇଁ ଟାଙ୍କି ପାଖରୁ ଲିକ୍ ହେଉନି ତା ଭିତରେ କେଉଁଠି ଲିକ୍ ହେଉଛି ଆମେ ତ ଜାଣିପାରୁନୁ ଆପଣ ଟିକେ ଆସିକି ଦେଖିଲେ ଭଲହୁଅନ୍ତା ହଉ ହଉ ଠିକ୍ ଅଛି ମୁଁ ଆଣି ସବୁ ସଜଡ଼ା ସଜାଡ଼ି ରଖି ଦେଇଥିବି ଆପଣ ଆସନ୍ତୁ ଯେତେ ଯେତେ ଶୀଘ୍ର ପାରିବେ ଆସନ୍ତୁ ସେ କାମଟା ସାରିଦେଲେ ସ୍କୁଲର ପିଲାମାନେ ଟିକେ ଭଲ ସେ ରହିବେ ହଁ ଠିକ୍ ଅଛି ଆପଣ ଦେଖିଚାହିଁ ଆସନ୍ତୁ ଆଉ ଭଲ ସେ ଟିକେ କାମ କଲେ ଭଲରେ ଟିକେ ସ୍କୁଲର ପିଲାମାନେ ନା ସେମାନେ ଯାହା ହେଲେ ବି ୟୁଜ୍ କରୁଛନ୍ତି ସେମାନେ ଭାଙ୍ଗିଭୁଙ୍ଗି ଦେଉଛନ୍ତି ସେମିତିଆ ଭଲ ଜିନିଷ ଟିକେ ଲେଖିବେ ଯେଉଁଟା କି ପିଲାମାନେ ୟୁଜ୍ କଲାପରେ ସେ ବହୁତ ଦିନ ଯାଏଁ ରହିବ ସେଇଟା ପିଲାମାନଙ୍କ ପାଇଁ ଉପଯୋଗୀ ହେବ ନାଇଁ କଷ୍ଟ୍ ହଉ ସ୍କୁଲ ପିଲାମାନଙ୍କ ପାଇଁ କଷ୍ଟ୍ ହେଲେ ବି ଚଳିବ

ନାଇଁ ନାଇଁ ନାଇଁ ଏଥର ରୁହନ୍ତୁ ଆପଣ